ଗ୍ରାମୀଣ ଲୋକଙ୍କ ପାଇଁ ଆଗେ ବହୁତ ଅସୁବିଧା ଥିଲା କାରଣ ଆଗ ଲୋକ ସେତେଟା ଶିକ୍ଷିତ ନଥିଲେ ଗ୍ରାମରେ ମାନେ ଓକିଲ ବି ଗାଁରେ ଏତେଟା ନଥିଲେ ଥାନା ବି ବହୁତ ଦୂରରେ ରହୁଥିଲା ହଁ କୋର୍ଟ ବି ଟିକେ ଦୂରରେ ରହୁଥିଲା ଏବେ ଯେଉଁ ଗଭର୍ଣ୍ଣମେଣ୍ଟ୍ କରିଦେଲା ଏ ପ ପ୍ରତି ବ୍ଲକରେ କୋର୍ଟ ବି ହେଇଯାଉଛି ଆଉ ପ୍ରତି ତହସିଲ ଅଣ୍ଡରରେ ଗୋଟେ ଲେଖା ବି ଥାନା ହେଇପାରୁଛି ତା ଆଉ ପ୍ରାୟ ପ୍ରାୟ ସବୁ ଗାଁରେ ଯେ ଶିକ୍ଷିତ ହେଇଗଲେ ଓକିଲ ବି ପ୍ରାୟ ଗାଁରେ ବି ସମସ୍ତେ ଓକିଲ ବି ଅଛନ୍ତି କୌଣସି ଆଇନର ଅସୁବିଧା ବି ପରିଲକ୍ଷିତ ହଉ ନାହିଁ ସବୁ ପ୍ରକାର ସୁବିଧା ବି ଗଭର୍ଣ୍ଣମେଣ୍ଟ୍ ବି କରିସାରିଲାଣି କାରଣ ଯେଉଁ ଫାଇଭ୍ ଡି ସେବା ହେଇଗଲା ସେଥିପାଇଁ ବହୁତ ବି ହୁଁ ବା ସେଥିପାଇଁ ବି ବହୁତ ଥାନାବାଲା ବି ବହୁତ ସଜ ହେଇଗଲେଇଁ ତା'ପରେ ବର୍ତ୍ତମାନ ପାଇଁ ଅନ୍ଲାଇନ୍ ଯୁଗ ହେଇଗଲା ବର୍ତ୍ତମାନ ଅନ୍ଲାଇନ୍ ଯୋଗୁ ସବୁ ପ୍ରକାର ଯେଉଁ ଅସୁବିଧାଟା ଥିଲା ଅନ୍ଲାଇନ୍ରେ ସେ ତ ସବୁ ପ୍ରକାର ସୁବିଧା ଆମେ ପାଉଛୁ